ଦଶ ଏଗାର ଦୁଇ ହଜାର ବାର ନଅ ଏଗାର ଦୁଇ ହଜାର ବାଇଶି ଦଶ ଦଶ ଦୁଇ ହଜାର ତେଇଶି ସାତେ ଦୁଇ ଦୁଇ ହଜାର ଚବିଶି ପାଞ୍ଚ ତିନି ଦୁଇ ହଜାର ଚବିଶ